ଓଡ଼ିଆ ଚଳଚିତ୍ର ତାରକାମାନଙ୍କ ଭିତରୁ ମୋତେ ବହୁତ ଭଲ ଲାଗେ ଅପରାଜିତା ମହାନ୍ତି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ସବ୍ୟସାଚୀ ଅର୍ଚ୍ଚିତା ସମସ୍ତଙ୍କୁ ଭଲ ଲାଗେ ମୋତେ ସମସ୍ତଙ୍କ ଭିତରୁ ମୋତେ ଅନୁଭବ ମହାନ୍ତେକୁ ମୋତେ ବହୁତ ଭଲ ଲାଗେ ଅନୁଭବ ମହାନ୍ତି ବହୁତ ଭଲ ଡେଙ୍ଗା ହିରୋ ଟିଏ କିନ୍ତୁ ସିଏ ବର୍ଷା ଏବଂ ଅନୁଭବ ଭିତରେ ଯୋଉ ମାନେ ଚାଲିଛି ଗୋଟିଏ ଛାଡ଼ପତ୍ର ଦିଆ ନି ଏମିତି ସବୁ ଚାଲିଛି ସେହି ଜିନିଷଟା ଆମକୁ ଭଲ ଲଗେନି କାହିଁକି ନା ଆମ ସମାଜ ପାଇଁ ସେଇଟା ବହୁତ କ୍ଷତିକାରକ ସେମାନେ ଯଦି ଗୋଟିଏ ଗୋଟିଏ ବଲିଉଡ଼ ହିରୋ ହିରୋଇନ ହୋଇକି ଯଦି ତାଙ୍କ ମାନଙ୍କଠାରୁ ଆମେ ଏଇ ଶିକ୍ଷାଲାଭ କରିବା ତାହେଲେ ଆମ ସମାଜର ଲୋକମାନେ କ'ଣ ଆଉ ଶିକ୍ଷାଲାଭ କରିବେ ଏଇସବୁ ଜିନିଷ ମୁଁ ଯଦି ଅନୁଭବ ମହାନ୍ତିକି ଦେଖନ୍ତି ତାହାଲେ ମୁଁ ତାଙ୍କୁ ପଚାରନ୍ତି ମାନେ ଭାଇ ତମେ ଏହିସବୁ ଜିନିଷରୁ ଦୂରେଇକି ରୁହନ୍ତୁ ଆଉ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଜ ପାଖରେ ଆଣିକି ନିଜ ଭୁଲ ସ୍ଵୀକାର କରିକି ତାଙ୍କୁ ତା ଆପଣଙ୍କ ପାଖରେ ହିଁ ରଖନ୍ତୁ